ହାଲୋ ଶ୍ୱାତି ହୋଟେଲ୍କେ ଲାଗିଛେ କେଁ ମୁଁଇ ଇଟା ଗୁଟେ ଖାନା ଅର୍ଡ଼ର୍ କରୁଛେଁ ହେଲେ ସେନେ ଲୁନ୍ ଲୁନ୍ ନେଇଁ ଲାଗେ କମ୍ ମସ୍ଲା ଲଗାବ ତେଲ୍ କମ୍ ଦେବ ଆମର୍ ଘର୍କେ ଲୋକ୍ ଆଇଛନ୍ ତାର୍ ଭଲ୍ ଆଲୁ ସବ୍ଜି ଗୁଟେ ଡାଲ୍ ଡାଲ୍ ଫ୍ରାଏ ଗୁଟେ ଭାତ୍ ତାପରେ ଭଲ୍ ଭଜା ଗୁଟେ ଦେଦବ ହେଲେ ତେଲ୍ କମ୍ ଦେବେ ଲୁଣ୍ କମ୍ ଦେବ ତାପରେ ଚା' ଦେବ କମ୍ କମ୍ ମସ୍ଲା ଦେବ ଚିନି ବି ସବୁଠାନେ କମ୍ ପଡ଼୍ବା ଲୁଣ୍ ବହୁତ୍ କମ୍ ପକାବ ଲୁଣ୍ ବେଶୀ ନେଇଁ ପକାବ୍ ତାପରେ ତେଲ୍ ମସ୍ଲା ପୂରା କମ୍ ନେ ନର୍ମାଲ୍ ନେ ଖାଦ୍ୟ ବନାବ ଆର୍ ପଠାବ ଆମର୍ ଆମର୍ଟା ଘଣ୍ଟେ ଭିତ୍ରେ ଜଲ୍ଦି ପଠ ନହେଲେ ଆମର୍ ଲୋକ୍ ଘର୍କେ ଲୋକ୍ ଆଇଛନ୍ ଖାଇବେ ଫଟା ଫଟ୍ କର